ଆମ ଅଞ୍ଚଳରେ ସୃଷ୍ଟି କରୁଥିବା ପ୍ରମୁଖ କ୍ରୀଡ଼ା ବ୍ୟକ୍ତିତ୍ୱ ହେଉଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ ଏବଂ ପଦ୍ମିନୀ ରାଉତରାୟ ଯେଉଁଟାକି ଆମର ଚେସ୍ ଖେଳରେ କରିଛନ୍ତି ଆଥଲେଟ୍ ଖେଳାଳି ଆଉ ଆଥଲେଟ୍ ନିଜ ନିଜ ପ୍ରଶିକ୍ଷଣ ଶିକଷମାନେ ହେଉଛନ୍ତି ସେମାନେ ପ୍ରମୋଦ କୁମାର ବେହେରା ଯେଉଁଟାକି ଆମର ଖେଳ ଶିକ୍ଷକ ମଧ୍ୟ ବୋଲି ଆମର